ଇଣ୍ଟରନେଟ୍ ଆଜି ବ୍ୟାଙ୍କିଂର ପୁରା ଶୈଳୀକୁ ବଦଳାଇ ଦେଇଛି ପୂର୍ବରୁ ବ୍ୟାଙ୍କିଂ କାରବାର ପାଇଁ ମୁଖ୍ୟତଃ ବ୍ୟାଙ୍କ୍କୁ ଯିବାକୁ ପଡ଼େ ଲାଇନ୍ରେ ଛିଡ଼ା ହୋଇକି ନିଜର ବ୍ୟାଙ୍କ୍ କାରବାର କରିବାକୁ ପଡ଼ୁଥିଲା ମାତ୍ର ବର୍ତ୍ତମାନ ତାହା ହେଉନାହିଁ ବର୍ତ୍ତମାନ ନିଜ ହାତ ପାହୁଣ୍ଡରେ ତାହା ହୋଇପାରୁଛି ଯାହା ମୋବାଇଲ ମାଧ୍ୟମରେ ହେଉ ବା ବିଭିନ୍ନ କମ୍ପ୍ୟୁଟର ମାଧ୍ୟମରେ ହେଉ ତାହା ସମ୍ଭବ ହୋଇପାରୁଛି ଏବଂ ସେହି ମୋବାଇଲ ବ୍ୟାଙ୍କିଂ ମାଧ୍ୟମରେ ଆଜି ଅନେକ ସୁବିଧା ହୋଇପାରୁଛି ଯେଉଁଥିରେ କି ମୁଖ୍ୟତଃ ଆମର ଦେଣ ନେଣ ହେଉ ବା ସହଜରେ କୌଣସି ଅର୍ଥ କାରବାର ହେଉ ବା କୌଣସି ବିଲ୍ ପେମେଣ୍ଟ ହେଉ ସେସବୁ ସୁରକ୍ଷିତ ଭାବରେ ସହଜରେ ଏବଂ ନିରାପଦରେ ହୋଇପାରୁଛି ଯାହାର ମୁଖ୍ୟ ଭୂମିକା ଆମେ ଦେଖିବାକୁ ପାଇବା ମୋବାଇଲ ରିଚାର୍ଜରେ